ଇଏ ସିଏ ହରି ଶଙ୍କର ଯିମା ଏଁ ବୋଲେ ହୁଁ କାଲି କେଲକା ଗଲେ କେନ୍ତା ହେବ କାଲିକା ହଁ କାଲି ଯିମା ଆରୁ ଆମେ ସେଇ ବସ୍ ଗାଡ଼ି ନେଇକେ ହେଟାକୁ ଟିକିଏ ଆମେ ପିକଅପ୍ ଆମେ ଯିମା ବୋଲୋରୋ ବସ୍ କର୍ମା ବସ୍ ଯଦି ନେବା ବୋଲେ କିଲୋମିଟର୍ ଯଦି ହଜାରେ ଟଙ୍କା ନେବା ବୋଲେ ତିନ ହଜାର ଟଙ୍କା ନେବା ହଁ ତିନି ହଜାର ଟଙ୍କା ନମା ଯିବା ହଁ ହୁଁ ହଁ ବହୁତ ଫେମସ୍ ନରସିଙ୍ଗନାଥ ବୋଇଲେ ବହୁତ ଫେମସ୍ ହ୍ୟାଲୋ ହଁ ତାକ ହଁ ତା'ର ଗଛ ସ ଗଛ ପାହାଡ଼ ପୁରା ସୁନ୍ଦ ପୁରା ସୁନ୍ଦର ହେଁ ହଁ ବୋଲେ

କାଲି ହଁ କହ ହଁ ମୁଁ କରିଛି ହଁ ଯେ ହଁ ନରସିଂହ ନାଥ ଯିମା ହେନ ବହୁତ ଫେମସ୍ ଆରୁ ତା'ର ବହି ପୁସ୍ତକ ଲେଖ୍ମା ପୁସ୍ତକ ଲେଖ୍ମା

ହଁ ହଁ ବସ୍ରେ ବସ୍ରେ ଯିମା ହଁ ହଁ ଯିମା ହଁ ଆ ତା'ର ତା'ର ଲେଖବାର ନି ହୁଁ ତୁଇ ସାତରେ ଆଇବୁ ଗାଡ଼ିରେ ବସୁରି ଯିମା ସାତ ଟାଇମ୍ରେ ହଁ ସତ

ହଁ ଆରୁ ଇଟା ନେଇଁ ପାସରିବୁ ସେ ଲେଖବାର୍ଟା ନେଇଁ ପାସରିବୁ

ଏଞ୍ଜୟ କର୍ମା ଏଞ୍ଜୟ ହୁଁ ଯିମା କାଲିକି ତୁଇ ସାତ ବଜେ ଆଇବୁ ହଁ ଠିକ୍ ଅଛେ ହଁ ହଁ ଠିକ୍ ଅଛେ ଆଇବୁ ଆଇବୁ